ନୟାଗଡ଼ ଜିଲ୍ଲାର ହାଉସିଂ କଂପ୍ଲେକ୍ସ କହିଲେ ବହୁତ କମ୍ ଉଁ ଉଁ ସରକାରୀ ଜମିରେ ଜିଲ୍ଲା ପ୍ରଶାସନ ଘର କରି ବିକୁଛି ଯେଉଁଠି ଜାଗା ଅଛି କୋଡ଼ିଏ ତିରିଶଟା ଘର କରି ସେମାନେ ବିକି ପାରୁଛନ୍ତି ବିଲ୍ଡର ମାନେ ଆପାର୍ଟମେଣ୍ଟ କରି ବିକି ପାରୁଛନ୍ତି ବଡ଼ ବଡ଼ ଆପାର୍ଟମେଣ୍ଟ କରୁଛନ୍ତି ଉଁ ମ ମ ବଜାରରେ ବିକ୍ରି କରୁଛନ୍ତି ଅଂ ଖାଲି ଜାଗା ମଧ୍ୟ ବିକି ବିକ୍ରି କରୁଛନ୍ତି ଯେଉଁଠି ଜାଗା ଅଛି କୋଡ଼ିଏ ତିରିଶଟା ଜାଗା ମଧ୍ୟ ବିକି ପାରୁଛନ୍ତି କେତେ ଲୋକ ନିଜ ଜାଗାରେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସ କରି ବିକି ପାରୁଛନ୍ତି ନିଜ ଆଁ ଉଁ ମ ଜିନ ଜାଗାରେ କିଛି କିଛି ଜିନିଷ ମଧ୍ୟ ତିଆରି କରି ବିକି ପାରୁଛନ୍ତି ଆଁ ଆମ ଆମ ପକ୍ଷରେ ଆମ ମଧ୍ୟମ ଶ୍ରେଣୀ ପକ୍ଷର ଲୋକମାନେ କିଣିବା ସମ୍ଭବପର ହୋଇ ପାରିନାହିଁ ଯାହା ଫଳରେ ବଡ଼ ବଡ଼ ଲୋକଙ୍କ ପାଖରେ କିଣିବା ସମ୍ଭବପର ହୋଇ ପାରୁଛି